ମୁଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଠାରେ ମୁଁ ଝୋଟି ଚିତ୍ର ଆଙ୍କିଥିଲି ସେହି ଝୋଟି ଚିତ୍ରଟି ଏତେ ସୁନ୍ଦର ହୋଇଥିଲା ଯେ ସେଠାକାର ଆସିଥିବା ଜଜ୍ ବହୁତ ଖୁସି ହେଲେ ଆଉ ଏଇ ଖୁସିରେ ଅନୁପ୍ରାଣିତ ହୋଇ ମୋତେ ଏକ ରେଡ଼ିଓ ଗିଫ୍ଟ କରିଥିଲେ